ଖାଦ୍ୟ ଖାଦ୍ୟ କଥା କହିବାକୁ ଗଲେ ମୋତେ ଖାଦ୍ୟ ତ ଖାଇବାକୁ ବହୁତ ଭଲ ଲାଗେ ଏମିତି ବହୁତ ପ୍ରକାର ଆଇଟମ୍ ହୁଏ ଖାଇବାକୁ ଭଲ ଲାଗେ ଓ ସମସ୍ତଙ୍କ ସହ ମିଶିକି ଖାଇବା ପାଇଁ ମୋତେ ବହୁତ ଭଲ ଲାଗେ ଆଭରେଜ ଲୋକମାନେ ବହୁତ କମ ଲୋକ କିନ୍ତୁ ସମସ୍ତଙ୍କ ସହ ମିଶିକି ଖାଇବାକୁ ମୋତେ ବହୁତ ଭଲ ଲାଗେ ବେଶୀକରି ଆମର ଫ୍ୟାମିଲି ସହିତ ଖାଇବା ପାଇଁକି ବହୁତ ଭଲ ଲାଗେ ଓ ସାଙ୍ଗମାନେ ବି ଆସିଲେ ସାଙ୍ଗମାନଙ୍କ ସହିତ ମୋତେ ବି ସେତେ କମ୍ଫୋର୍ଟଟେବଲ ଲାଗେ ଖାଇବା ପାଇଁ ଓ ବେଶୀ ପ୍ରକାର ଆମର ବାହାର ଲୋକ ବି ଆସିଲେ ତାଙ୍କ ସହିତ ବି ଭଲ ଲାଗେ ଖାଇବାକୁ ଟିକେ ଓ ଏହି ଟାଇପର ସବୁ ଜିନିଷ ଖାଦ୍ୟ ଆମର ଯେକୌଣସି ବି ଖାଦ୍ୟ ହେଉ ଆମର ସମସ୍ତଙ୍କ ସାଙ୍ଗରେ ମିଶିକି ସହ ଖାଇଲେ ଖାଇଲେବି ବହୁତ ଭଲ ଲାଗେ ଓ ସେହି ଟାଇପର ଆମର ଫ୍ୟାମିଲି ଯେ ହୁଅନ୍ତୁ କି ଆମର ଗେଷ୍ଟ ଆସନ୍ତୁ କି ଆମର ବାହାଘର ଭୋଜି ହେଉ ସେଥିରେ ବି ବହୁତ ଆନନ୍ଦ ଲାଗେ ଖାଇବା ପାଇଁ ବାହାରକୁ ଆମେ ପିକ୍ନିକ୍ ସ୍ପଟକୁ ଗଲେ ବି ସେଠି ତ ଆମକୁ ଅଧିକରୁ ଅଧିକ ଖୁସି ଲାଗେ ଖାଇବା ପାଇଁ ଓ ସେହିପରି ଆମେ ସବୁ ଖାଇବା ପାଇଁ ଏଞ୍ଜୟ କରୁ ଆଉ ବହୁତ ଭଲ ଲାଗେ